ହ୍ୟାଲୋ ଭାଇ ଏବେ କ'ଣ କାମ ଧନ୍ଧା ହେଉଛି ଗାଁରେ ହଁ ମ ଗାଁରେ ତ କିଛି କାମ ଧନ୍ଧା ମିଳୁନି ଆଚ୍ଛା ଗୋଟେ କାମ କରିବା ଚାଲୁନ ଇଏ ଭୁବନେଶ୍ୱରରେ ଗୋଟେ ଠିକାଦାର ଅଛି ସିଏ କହୁଥିଲା ତା'ର ବହୁତ ଲୋକ ଦରକାର ଅଛି କାମ ଏଇ ହେଲପର୍ କାମ ମିସ୍ତ୍ରୀ କାମ ସବୁ ଅଛି ଏ ବଡ଼ ବଡ଼ କୋଠା ସବୁ ହେଉନି ଏ କୋଠାଘର କାମ ହେଉଥିବ ସେଇଠିକି ସେ ଠିକାଦାର କରିଛି ତା'ର ସେଠି ଲୋକ ଲଗାଇଛି ଆଉ ବିଭିନ୍ନପ୍ରକାର କାମ ହେଉଛି ରଙ୍ଗ କାମ ହେଉଛି ସେ ଘର କାମ ହେଉଛି ତା'ଦେହରେ ସେ ରାଜମିସ୍ତ୍ରୀ କାମ କରୁଛନ୍ତି ରଙ୍ଗ କାମ କାଠ କାମ ସବୁ ପ୍ରକାର କାମ ହେଉଛି ଆଉ ସେଠି ସେ କହୁଥିଲା କହୁଥିଲା ପାଞ୍ଚଶହ ଟଙ୍କା ଦେବ ମଜୁରୀ ଆଉ ରହିବାକୁ ବି ଦବ ଖାଇବାକୁ ତିନି ଟାଇମ୍ ଦବ ଆଉ ହପ୍ତାକିଆ ଆମକୁ ଦବ ପଇସା ହଁ ମୁଁ ତ ସେଇପାଇଁ କଲ୍ କଲି ଆଉ ମୁଁ କହିଲି ଭାଇଙ୍କି ମୋର ପଚାରେ ଗାଁରେ କ'ଣ କିଛି ନଥିବ ତା'ହେଲେ ମୋତେ ତ ସେ କଲ୍ କରିଥିଲେ ସେ ଫୋନ କରିଥିଲା ଫୋନରେ ମୁଁ ତାକୁ କହିଛି ଆମେ ଦୁଇଜଣ ଯିବୁ ନ ଦୁଇଜଣ ଛାଡ଼ିକି ଅଧିକ ଲୋକ ଆସିଲେ ବି ଚଳିବ ତା'ର ବହୁତ ଲୋକ ଦରକାର ନା ଆମେ କାହାକୁ ନେବାନି ଆମେ କାହାକୁ ନେବାନି ଆମେ ମୁଁ ତୁମକୁ କହିଲି ତୁମେ ମୁଁ ଆମେ ଦୁଇଜଣ ଯିବା ସେ କହିଛି କେଉଁଠି

ହଁ ସେ ମୋତେ କହିଛି ମୁଁ ତା'ସାଙ୍ଗରେ କଥା ବି ହେବି କାଲି କହିଛି ମୋତେ କହିଲା ଭୁବନେଶ୍ୱର ଆସିବ ଭୁବନେଶ୍ୱରରେ କେଉଁଠି ଗୋଟେ କ'ଣ ପଟିଆ ଅଛି ହେଲା ପଟିଆରେ କାମ ହେଉଛି ବଡ଼ ବଡ଼ କୋଠା ଘର ସବୁ ହେଉଛି ସେଠି କାମ ହେଉଛି ହଁ ହଁ ମୁଁ କାଲି ତା'ସହିତ କଥା ହେଇ କରି ତୁମକୁ ଫେରେ ଜଣାଇବି ଆଜ୍ଞା ଆଜ୍ଞା ଭାଇ ଆଉ ଘରେ ସବୁ କ'ଣ କେମିତି ଅଛନ୍ତି ଆଉ ଭଲ ମୁଁ କାଲି କଥା ହେଇଥିଲି ପୁରା କଥା ପକ୍କା କରିଦେବି ଫାଇନାଲ୍ କରିଦେବି ଆମେ ଦୁଇଜଣ ଯିବା ହଁ ସେଠି ରହିବା ଜିନିଷପତ୍ର ନେଇକି ଯିବା ଖାଇବା ପିଇବା ସେ ହପ୍ତାକିଆ ବାରି ଦେବ ଆମକୁ ପଇସା ଗୋଟା ହପ୍ତା କାମ କରିବା ପଇସାପତ୍ର କେମିତି ଦେଉଛି କ'ଣ କେମିତି କରୁଛି ହଉ ଭାଇ ରହିଲି ଭାଇ